ପିଲା ଦିନର ସ୍ମୃତି ହେଲା କ'ଣ ଆମେ ପୋଖରୀରେ ସାଧାରଣତଃ ଏବେ ତ ଘରେ ଘରେ ଟ୍ୟାପ ପାଣି ଟାଙ୍କି ସବୁ ହୋଇଗଲା ଆମ ଜେଜେବାପା ବାପାମାନେ କୌଣସି ପ୍ରକାର ପାଣି ଟାଙ୍କି ନଥିଲା ଘର ଉପରେ କି ପାଣିର ସୁବିଧା ନଥିଲା କି ଟ୍ୟାପ୍ର ସୁବିଧା ନଥିଲା କି ସାୱାର୍ର ସୁବିଧା ନଥିଲା କିନ୍ତୁ ଏହି ଯେଉଁ ଜିନିଷ ସବୁ ସୁବିଧା ନଥିଲା ଆମେ ସବୁ ପୋଖରୀରେ ଡେଉଁ ପୋଖରୀରେ ଡେଇଁଲା ପରେ କ'ଣ ମାଛ କେମିତି ପହଁରୁଛି ସାଧାରଣତଃ ସେଗୁଡ଼ାକୁ ଆମେ ଅନୁସରଣ କଲୁ ମାଛ କେମିତି ପହଁରୁଚି ମାଛର ଦୁଇ ପଟେ ଯେଉଁ ପକ୍ଷୀ ଅଛି ସେ ହଲାଇ ହଲାଇକି ପହଁରୁଛି ଆଗକୁ ଯାଉଛି ଆମେ ସେହିଟାକୁ ଲକ୍ଷ୍ୟ ରଖିଲୁ ମାଛ ତା'ର ଦୁଇ ପଟ ପଖୀରେ ସେ ଆହୁରିକି ଆଗକୁ ଯାଉଛି ଆମେ ସେହିଠୁ ଦେଖିକି ପାଣିରେ ପହଁରିଲୁ ସେହିଟା ଗୋଟିଏ ବଡ଼ ସ୍ମୃତି ଯାହା ଫଳରେ କି ମାଛ ଆମର ଗୁରୁ ମାଛ ଠୁ ଆମେ ଶିଖିଲୁ ପହଁରା ଆମକୁ କେହି ମାଛ ପହଁରା ଶିଖାଇନି ଆମେ ଗୋଡ଼ ହାତ ବାଡ଼ାଇକି ହାତ ହଲାଇକି ପହଁରା ଶିଖିଲୁ କାଲି କାଲି ସୁନାମୀ ହେଲା କାଲି କାଲି ସମୁଦ୍ରରେ ବୁଡ଼ିଗଲୁ କି କୌଣସି ପ୍ରକାର ବନ୍ୟା ବନ୍ୟା ହେଲା ଆମେ ପହଁରିକି ଯାଇ ପାରିବୁ ଆମେ ନିଜକୁ ଆମେ ନିଜେ ସେଫ୍ କରି ଅନ୍ୟକୁ ସେଫ୍ କରିପାରିବୁ ଏଥିପାଇଁ କି ଏହିଟା ସ୍ଵତନ୍ତ୍ର